ନମସ୍କାର ନମସ୍କାର ଆପଣଙ୍କର ନାଁଟା କ'ଣ ଓହୋ ଆପଣ ରୋଲ୍ ପାଇଁ କହିଥିଲେ ଓହୋ ଆପଣ କେବେଠୁ କହିଥିଲେ କି କ'ଣ କ'ଣ କହିଥିଲି ମୁଁ ଅସୁବିଧା ଫିର ବି ଗୋଟେ ଦୁଇଟା ଅସୁବିଧାର କାରଣ କୁହନ୍ତୁ ଓହୋ ରୋଲ୍ ପାଇଁ ରହ ମୁଁ ଟିକେ ଦେଖୁଛି ଆଉ କହୁଛି ଫିର ବି ମୁଁ କୋସିସ କରିବି କି ରୋଲ୍ଟା ଦେବା ପାଇଁ କାରଣ ତୁମର ଏତେ ଅସୁବିଧା ହେଉଛି ତା'ହେଲେ ମୁଁ ଦେବାପାଇଁ ବାଧ୍ୟ କାରଣ ତୁମେ ଯେଉଁ ମୁଁ ଯେଉଁ କଥା ଦେଇଥିଲି ସେ ଆମର ଯେଉଁ ଅଛନ୍ତି ଯେଉଁ ଆମର ଡାଇରେକ୍ଟ୍ର ମାନେ ସେମାନେ ଯେଉଁମାନେ ଅଛନ୍ତି ଆମର ଯେଉଁ ଷ୍ଟାଫ୍ଗୁଡ଼ିକ ସେମାନଙ୍କୁ ମୁଁ କଥା କହିବି ଏବଂ ତୁମ କଥାକୁ ନେଇ ଯେଉଁ ରୋଲ୍ ପାଇଁ କହିଛ ତାହା ମୁଁ ମଧ୍ୟ ତାଙ୍କ ଆଗରେ ପ୍ରକାଶ କରିବି ଏବଂ ତୁମକୁ କହିବି ଯାହା ଦ୍ୱାରା ମୁଁ କହିସାରିଥିଲି ଫିର ବି ମୁଁ ବର୍ତ୍ତମାନ ଆହୁରି କାହାକୁ ପ୍ରେସର୍ କରି କହିବି କି ସାର୍ ଗୋଟେ ଝିଅର ଏମିତି ଏମିତି ଅସୁବିଧା ଅଛି ବା ଯେମିତି କି ହଷ୍ଟେଲରେ ରହିବା ତା'ର ଆସିବା ଯିବା ଏମିତି ଭାବରେ ଯେଉଁ ଅସୁବିଧା ହେଉଛି ତା'ର ଅସୁବିଧା ଦୂର ହେବ ଏବଂ ସେ ଯେଉଁ ଚେଷ୍ଟା କରୁଛି ଯେ ଗୋଟେ ଭଲ ଭାବରେ ଗୋଟେ ରୋଲ୍ କରିବା ପାଇଁ ସେ ହିସାବରେ ସେ ତା'ର ସମୃଦ୍ଧି ହେବ କିଭଳି ଗୋଟେ ନାରୀର ତା'ପରେ ମୁଁ କହିବି ହଁ ମୁଁ ବର୍ତ୍ତମାନ ଚେଷ୍ଟା କରୁଛି ମୁଁ କହିବା ପାଇଁ ଏବଂ ଆପଣଙ୍କୁ ଦେବାପାଇଁ ମଧ୍ୟ ସେଥିପାଇଁ ମୁଁ ବହୁତ ଚେଷ୍ଟା କରୁଛି କାରଣ ଗୋଟେ ନାରୀ ଯଦି ଗୋଟେ ଫଳ ଭାବେରେ ଯଦି ପ୍ରଦର୍ଶିତ କରି ପାରୁଛି ତା'ହେଲେ ଆହୁରି ଭଲ କଥା ଏବଂ ତୁମର ଯେଉଁ ପରଫରମାନ୍ସଗୁଡ଼ିକ ଅଛି ତାହା ମଧ୍ୟ ମୋତେ ଦେଖାଇ ପାରିବ ଏବଂ ତାହା ପଠାଇବି ତା ଦ୍ୱାରା କି ତୁମକୁ ସିଲେକସନ୍ କରିବା ପରେ ତୁମକୁ ଅଟୋମେଟିକ୍ ତୁମର ଉଚ୍ଚକୋଟୀର ଯେଉଁ ଅଛି ତୁମର ଯେଉଁ କଳା ଅଛି ସେହି ହିସାବରେ ତୁମକୁ ସିଲେକସନ୍ ଦେବୁ ମୁଇଁ ତା ମୁଁ ତ ସେମିତି ଭାବରେ ଚେଷ୍ଟା କରୁଛି ତୁମକୁ ଦେବାପାଇଁ ଏବଂ ତୁମର ଯେଉଁ ଇଛା ଅଛି ତୁମର ଯେଉଁ ଲକ୍ଷ୍ୟ ଅଛି ତା ମଧ୍ୟ ପୂରଣ କରିବା ପାଇଁ ହଁ ହଁ ଧନ୍ୟବାଦ